ସମୟ ଅନୁସାରେ ମୁନୁଷ୍ ବେଶୀ ଶିକ୍ଷା ପାଉଛନ୍ ଶିକ୍ଷା ସାଙ୍ଗେ ସାଙ୍ଗେ ବହୁତ୍ ଟ୍ୟାଲେଣ୍ଟ୍ ବି ହଉଛନ୍ ଆଉ ବହୁତ୍ କିଛି ଏ ଆଗ୍କେ ଜାଣିପାରୁଛନ୍ ବେଲେ ଆମର ଓଡ଼ିଶା ନ ଯେନ୍ ଆମର ଓଡ଼ିଆ ଭାଷା ଥିଲା ଏଟା ଆଘ ଯେତେବେଲେ ପାଞ୍ଚ୍ ବର୍ଷ ଦଶ୍ ବର୍ଷ କୁଡ଼େ ବର୍ଷ ତଲେ ଖାଲି ଓଡ଼ିଆ ଜାନୁଥିଲେ ଓଡ଼ିଆରୁ ସମ୍ବଲପୁରୀ ହଉଥିଲା ଆମର ଓଡ଼ିଶା ଭିତରେ ଯେନ୍ ଭାଷାଟା ଥିଲା ସେଟା ଖାଲି ପ୍ରୟୋଗ୍ କରୁଥିଲେ ଆଉ ସେଟା ହିଁ ଖାଲି ଉଚ୍ଚାରଣ କରୁଥିଲେ ବାକି ଇହାଦେ ଲୋକ୍ ଦେଶ୍ ବିଦେଶ୍ ଯାଇକରି ପଢ଼ିଲିଖିକରି ବହୁତ୍ ଉନ୍ନତି କଲେନ ବେଲେ ଆମର୍ ଓଡ଼ିଆ ଭାଷା କମ୍ କହୁଚନ୍ ଆଉ ହିନ୍ଦୀ ଇଂଲିଶ୍ ମରାଠୀ ଗୁଜୁରାତି ତାମିଲ୍ ଇଟା ବେଶୀ ଚାଲୁଚେ ବେଲେ ଓଡ଼ିଆ ଭାଷା ବହୁତ୍ କମ୍ ଭାଷା କଥାବାର୍ତ୍ତା ଲାଗୁଛନ୍ ଲାଜେ ବେଶୀ ହଉଚନ୍ ଯେ ଆମର ଓଡ଼ିଆ ଭାଷା ବାହାରେ କଥାବାର୍ତ୍ତା ନାଇଁ ହେବା ସବୁ ଇଂଲିଶ୍ଥି କଥା ଲାଗୁଚନ୍ ଆଉ ହିନ୍ଦୀ ଇ ଦୁଇଟା ଭାଷା ବେଶୀ ପ୍ରୟୋଗ୍ ହଉଚେ ଆମର୍ ଓଡ଼ିଆ ଭାଷା ଲୁକି ଯାଉଛେ ଆଉ ଓଡ଼ିଆରୁ ଆମର୍ ସମ୍ବଲପୁରୀ ଭାଷା ବି ଅଛେ ସମ୍ବଲପୁରୀ ଭାଷା ତ ଆହୁରି ଲୁକି ଯାଉଛେ ବେଲେ ଆମର୍ ଶିକ୍ଷା ସାଙ୍ଗେ ସାଙ୍ଗେ ଭାଷା ବି ସବୁ ବଦ୍ଲିଗଲାନ ଓଡ଼ିଶାରେ ବହୁତ୍ ପରିବର୍ତ୍ତନ୍ ହେଲାନ ପିଲାମାନେ ବି ଝିଅମାନେ ବି ବହୁତ ଟ୍ୟାଲେଣ୍ଟ୍ ହେଲେନ ଆଉ ବାହାର୍କେ ଯାଇକରି କିଛି ଶିଖୁଚନ୍ ଶିକ୍ଷାମାନେ ଭାଷା ବି ବହୁତ୍ କିଛି ଜାନୁଛନ୍ ଆସିକରି ନିଜର୍ ଓଡ଼ିଶାରେ ବି ସେ ଭାଷା ର ଉଚ୍ଚାରଣ୍ କରୁଛନ୍ ଓଡ଼ିଆ ଭାଷାକେ ଭୁଲି ଯାଉଛନ୍ ଆଉ ଓଡ଼ିଆ ଭାଷା ଆଗ ବେଶୀ କଥାବାର୍ତ୍ତା ହଉଥିଲେ କାହିଁକିନା ବେଶୀ ଶିକ୍ଷା ନାଇଁ ପାଉଥେଁ ବହୁତ୍ ପଢ଼ା ଲେଖା କମ୍ ଥିଲେ ଲୋକ୍ ହେଲେ ସେତେବେଲେ ବାହାରିଆ ଭାଷା ନାଇଁ ଜାନିଥାଇ ଇଂଲିଶ୍ ଭାଷା ହିନ୍ଦୀ ଭାଷା ନାଇଁ ଜାନିଥାଏ ଇହାଦେ ତ ଲୋକ୍ ନିଜେ ନିଜେ ଏକ୍ଲା ଏକ୍ଲା ଆମେରିକା ଇଂଲଣ୍ଡ ଆଫ୍ରିକା ଯାଇକରି ଇଂଲିଶ୍ ଶିଖିଯାଉଚନ୍ ନିଜେ ଘରେ ବି ଶିଖୁଚନ୍ ପଢ଼ିକରି ବେଲେ ଆମର୍ ଓଡ଼ିଆ ଭାଷା ବେଶୀ କମ୍ କହୁଚନ୍ ହିନ୍ଦୀ ଇଂଲିଶ୍ ବେଶୀ କହୁଚନ୍ ମିଶିକରି ସବୁ କଥାବାର୍ତ୍ତା କହୁଚନ୍ ଆଉ ଶୁଦ୍ଧ ଓଡ଼ିଆ ପୁରା ଆମର ଖାଣ୍ଟି ଭାଷାରେ ଓଡ଼ିଆ ଭାଷା କେନ୍ସି କଥାବାର୍ତ୍ତା ନେଲା ବା ଯେନ୍କେ ଯିବ ମଲ୍ ଯିବ ଯେନ୍ସି ବି ଦୁକାନ୍କେ ଯିବ ଯେନ୍କେ ବି ଯିବ ଟ୍ରେନ୍ ଷ୍ଟେସନ୍ ହେଲା ବସ୍ ଷ୍ଟେସନ୍ ହେଲା ସବୁଥିରେ ଖାଲି ଇଂଲିଶ୍ ହିନ୍ଦୀ କଥାବାର୍ତ୍ତା ଆମର୍ ଓଡ଼ିଆ ଭାଷାରେ କମ୍ କଥାବାର୍ତ୍ତା ହଉଚି ଓଡ଼ିଶାରେ